ଭଲ ପ୍ରଜାତିର ଗାଈ ଆମେ କେମିତି ଜାଣିବା ଗାଈଟା ଭଲ ସୁସ୍ଥସବଳ ହେଇଥିବ ମୋଟାମୋଟି ହେଇଥିବ ତାର ଶିଙ୍ଗ ଭଲଥିବ ତାର ଦେହରେ କୌଣସି ରୋଗ ନଥିବ ପହ୍ନା ବଡ଼ ଥିବ କ୍ଷୀର ଅଧିକା ଦେଉଥିବ ସେଥିପାଇଁ ଆମେ କ'ଣ କରୁ ଭେଟନାରୀ ଡକ୍ଟର୍କୁ ଡାକୁ ଭେଟନାରୀ ଡକ୍ଟର୍କୁ ଡାକିଲେ ସେ ତାର ସବୁ ଡକ୍ଟର୍ ମାନେ ସେମାନେ ଗାଈ ଉପରେ ରିସର୍ଚ୍ଚ କରିଥାନ୍ତି ସେଥିପାଇଁ ସେମାନେ ଜାଣିପାରନ୍ତି କେଉଁ ଗାଈ କେତେଦିନିରେ କ୍ଷୀର ଦେବ କେତେ ମାସରେ ସେମାନେ ଗର୍ଭବତୀ ଗର୍ଭଧାରଣ କରିବେ କ'ଣ ତାଙ୍କୁ ଖାଇବାକୁ ଦେଲେ ତାଙ୍କ ଦେହ ସୁସ୍ଥ ରହିବ ଆଉ ଗର୍ଭବତୀ ଥିଲାବେଳେ ତାଙ୍କୁ କ'ଣ କ'ଣ ଟ୍ରିଟମେଣ୍ଟ୍ କଲେ ଗାଈଟା ଭଲ ସୁସ୍ଥ ସବଳ ଛୁଆ ଦେଇପାରିବ ଛୁଆର ଦେହ ଠିକ୍ ରହିବ ମାର ଦେହ ଠିକ୍ ରହିବ ସେଥିପାଇଁ ଆମେ ଗାଈର ଡକ୍ଟର୍ ଭେଟନାରୀ ଡକ୍ଟର୍ ସାଙ୍ଗରେ କଥାବାର୍ତ୍ତା କରିକି ତାର ପରାମର୍ଶ ନେଇଥାଉ